ଓଡ଼ିଶାରେ ପରିବହନର ପାରମ୍ପରିକ ମାଧ୍ୟମ ଗୁଡ଼ିକ ହେଲା ବଳଦ ଗାଡ଼ି ହାତ ରିକ୍ସା ଅଟୋ ରିକ୍ସା କାର୍ ବସ୍ ଓ ଟ୍ରେନ୍ ସେଗୁଡ଼ିକ ସମୟ ଅନୁସାରେ ବିକଶିତ ହୋଇଥିବାର ଆମ ନଜରରେ ଅଛି ଯେପରି ଆମେ ପ୍ରଥମେ ଦେଖିଥିଲୁ ବଲଦ ଗାଡ଼ିରେ ପରିବହନ କରାଯାଉଥିଲା ତାପରେ ଧିରେ ଧିରେ ବିକଶିତ ହୋଇ ହାତ ରିକ୍ସା ଆରମ୍ଭ ହେଲା ତାର ପୁଣି ପରିବର୍ତ୍ତନ ହୋଇ ଅଟୋ ରିକ୍ସା ବି ଆସିଲା ତାର କିଛି ଦିନ ପରେ ବାଇକ୍ ଓ କାର ତାପରେ ବସ୍ ଓ ଟ୍ରେନ୍ ସବା ଶେଷରେ ବି ଆମେ ଦେଖିବାକୁ ପାଇଲୁ ବିମାନ ବ ବନ୍ଦର ମାଧ୍ୟମ ରେ ବିମାନ ସ୍ ଟେ ପରିବହନର ବ୍ୟବସ୍ଥା କରାଯାଇଅଛି